ମୁଁ ଗୋଟେ ଦୋକାନରୁ ହାମର୍ କିଣିକି ଆଣିଥିଲି ଆଉ ଭଲ ପଡ଼ିଲାନି ସେଟା କାଠଟା ଛାଡ଼ି ହୋଇଗଲା ଆଉ ମୋ ସାଙ୍ଗଟା ଆଣିଥିଲା ସେଟା ତ ଭଲ ଥିଲା ତା'ଠୁ ଦେଖିକି ମୁଁ ଆଣିଥିଲି ତ ଭଲ ନଥିଲା ସେଟା ଆଉ ଏବେ ଦୋକାନବାଲା ବି ରିଟର୍ଣ୍ଣ କରୁନି